ଆମର୍ କୃଷି ଶିଳ୍ପ ବହୁତ୍ ବଢ଼୍ଲାନ ଆଗ୍କେ ବହୁତ୍ ବଢ଼୍ବା ଆରୁ ମାନେ ଲେବର୍ ଦରକାର୍ ଭି ନାଇଁ ପଡ଼େ ସବୁ ଆଜିକାଲି ନୂଆ ନୂଆ ମେସିନ୍ ବାହାରିଲାନ ରୋବଟ୍ ବାହାରିଲାନ ମାନେ ସାଇନ୍ସ୍ ବହୁତ୍ ଆଗ୍କେ ଗଲାନ ଯେନ୍ତାକି ମେସିନ୍ ଧାନ ଦାଉଛେ ମେସିନ୍ରେ ଜଗା ଫଲା ଭି ଜଗା ହଉଛେ ମେସିନ୍ରେ ସବୁ ମାନେ ହର୍ କାମ୍ ହଉଛେ ରୋଡ଼୍ କାମ୍ ହଉଛେ ମେସିନ୍ରେ ସବୁ ସବୁ ପ୍ରକାର୍ର ଜିନିଷମାନେ ହେଇ ବସ୍ଲାନ କୃଷି କୃଷି ଶିଳ୍ପ ଆହୁରି ଆଗ୍କେ ବି ଯିବା ଆମର୍ ସାଇନ୍ସ୍ ବହୁତ୍ ଆଗ୍କେ ଯିବା ଆଜିକାଲି ଆରୁ ମାନେ ଲେବର୍ କିଏ ମାନେ କୋଉ ଲୋକ୍ ଦର୍କାର୍ ନାଇଁ ପଡ଼୍ବାର୍ ଲୁକ୍ ଆରୁ ହାତେଁ ନାଇଁ କର୍ବାର୍ ଲୁକ୍ ଆରୁ ତକ୍ଲିଫ୍ ଭି ନାଇଁ କର୍ବାର୍ ଆଜ୍କାଲ୍ ମେସିନ୍ର ସୁବିଧାରେ ଲୁକ୍ମାନେ ଟିକେ ଆଜିକାଲି ମାନେ ପଶି ପାରୁଛନ୍ ସୁବିଧା ପାଇ ପାରୁଛନ୍ ମେସିନ୍ ଏନ୍ତା ସମସ୍ତଙ୍କୁ ବହୁତ ଇଏ ଦେଇଛେ ସମସ୍ତେ କୃଷି ଶିଳ୍ପକେ ଆଗ୍କେ ବଢ଼ଉଛନ୍ ଭଲ୍ ଭାବେ ଆଜିକାଲି ଚାଷ୍ ଭି କରି ପାରୁଛନ୍ ମେସିନ୍ ଦ୍ଵାରା ଆରୁ କାହାକେ ଭି କଡ଼ା ନାଇଁ ପଡ଼୍ବାର୍ ସମସ୍ତେ ଧାନ୍ ଭି ମଡ଼ଉଛନ୍ ମେସିନ୍ରେ ସମସ୍ତେ ଧାନ୍ ଭି ଦାଉଛନ୍ ମେସିନ୍ରେ ଆରୁ ଏତେ କିଛି ଭି ତକ୍ଲିଫ୍ ଭି ନାଇଁ କର୍ବାର୍ ଲୁକ୍ କୃଷି ଶିଳ୍ପ ଆଗେ ଏତ୍କି ବଢ଼ିଛେ ଆଉର୍ ଆଗ୍କେ ଭି ବଢ଼୍ବା